ଆଜିକାର ଦୈନଦିନ ଜୀବନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ମୋଟରସାଇକେଲ ନିହାତି ଭାବରେ ଆବଶ୍ୟକ ହୋଇ ପଡ଼ିଲାଣି ଏହା ମାଧ୍ୟମରେ ଆମେ ଖୁବ କମ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁଛେ ସେହିପରି ଭାବରେ ମୁଁ ସମ୍ମୁଖୀନ ହୋଇଥିବାର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ମୁଁ ମୋର ପରୀକ୍ଷା କ୍ଷେତ୍ରକୁ ଦୁଇ ଘଣ୍ଟା ମଧ୍ୟ ରେ କିପରି ଭାବରେ ଯାଇଥିଲି ଏହାଦ୍ୱାରା ମୁଁ ଅତ୍ୟନ୍ତ ଅସୁବିଧାରେ ସମ୍ମୁଖୀନ ହେଲେ ମଧ୍ୟ ଉପଯୁକ୍ତ କୌଶଳ ଓ ଟେକ୍ନିକ ହେତୁ ମୁଁ ଠିକ ଭାବରେ କମ ସମୟରେ ମଧ୍ୟରେ ମଧ୍ୟ ଉପଯୁକ୍ତ ଭାବରେ ସୁରକ୍ଷାର ସହ ମୁଁ ଯାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିଥିଲି ଏହା ହେଉଛି ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଥିଲା